ଆମ ଓଡ଼ିଶାର ପ୍ରସିଦ୍ଧ ଖଣ୍ଡବାକ୍ୟ ହେଲା ହାତେ ମାପି ଚାଖଣ୍ଡେ ଚାଲିବା ଆଉ ସେଗୁଡ଼ିକ ଆମର ପ୍ରସିଦ୍ଧ ଲୋକବାଣୀଙ୍କ ଗଣିତ ହିସାବରେ ପ୍ରସିଦ୍ଧ ହୁଏ ଲୋକମାନେ ଉଦାହରଣ ଦେବା ପାଇଁ ବ୍ୟବହାର କରିଥାନ୍ତି ଏହାର ଅର୍ଥ ହେଲା ଆମର ନୀତି ଜୀବନରେ ବହୁତ ବାଧା ବିଘ୍ନ ରହିଥାଏ ସେଥିପାଇଁ ବାଧା ବିଘ୍ନରେ ବଞ୍ଚିବା ପାଇଁ ହେଲେ ଆମକୁ ସେଥିପାଇଁ ବହୁତ ସତର୍କ ସହିତ ବଞ୍ଚିବାକୁ ହେବ ଆମକୁ ସଦାବେଳେ ସଦାବେଳେ ହାତେ ମାପି ଚାଖଣ୍ଡେ ଚାଲିବା ଦରକାର ତାହା ଦ୍ୱାରା ଆମର ଜୀବନ ବହୁତ ସୁଖରେ ବଞ୍ଚିବ ସେଥିପାଇଁ ଆଗରୁ ଆମ ଏ କଥା ଆମ ଓଡ଼ିଶାରେ ବହୁତ ପ୍ରଚଳିତ ହେଉଛି